ଖେଲ ଲୋକମାନଙ୍କ ଜୀବନରେ ବିଭିନ୍ନ ଉପାୟରେ ଗୁଣବାର୍ତ୍ତା ବା ସକାରାତ୍ମକ ପ୍ରଭାବ ପକାଇଥାଏ ଯେମିତି ଗୋଟିଏ ଲୋକ ଖେଳକୁଦରେ ବିତା ହେଲେ ତା' ଉପରେ ସକାରାତ୍ମକ ଭାବନା ପଡ଼ିଥାଏ ଯେ ମୁଁ ଆଉଥରେ ମୁଁ ଆଉଥରେ ଖେଲକୁଦ ନେମି ଆଉଥରେ ମୁଁ ଭଲ କରିବି ବୋଲି ତାହା ଉପରେ ସେହି ସକାରାତ୍ମକ ଭାବନା ପଡ଼ିଥାଏ ସେହି ସକାରାତ୍ମକ ଭାବନା ଯୋଗୁଁ ହିଁ ସେହି ଲୋକ ଆଗକୁ ବଢ଼ିଥାଏ ଓ ଖେଳକୁଦରେ ସବୁଠାରେ ଆଗୁଆ ହୋଇଥାଏ